ହଁ ମୁଁ ଜାଣିଛି ଆମର ସ୍ଥାନୀୟ ଖବର ମାଧ୍ୟମରେ ପର୍ଯ୍ୟାପ୍ତ କଭରେଜ୍ ଅଛି ମିଡ଼ିଆର ମିଡ଼ିଆ ଥ୍ରୁରୁ ଆମେ ଖବରକାଗଜ ଜାଣିଛନ୍ତି ସେ କଭର୍ କରିବାଙ୍କୁ ବହୁତ ନ୍ୟୁଜ୍ ଚ୍ୟାନେଲ୍ ବାଲା ମିଡ଼ିଆବାଲା ଆସୁଛନ୍ତି ସେଇଠିରୁ ଖବରକାଗଜ ଆମେ ଜାଣିଛନ୍ତି ଖବର ଦେଖିବା ଭଲ ନ୍ୟୁଜ୍ ମିଡ଼ିଆ ଜିନିଷ ସହା ହେଇ ଯାଇଛି ସବୁ ମିଡ଼ିଆ ଅନଲାଇନ୍ରେ ତରଫରୁ ବାହାରିଗଲାଣି ସବୁ ନ୍ୟୁଜ୍ ଚ୍ୟାନେଲ୍ ଏସବୁ ବାହାର ଯୋଗୁଁ ଆମେ ବହୁତ ସାବଧାନତା ହେଉଛି ମିଡ଼ିଆ ବାଲା ଆମର ବହୁତ ହେଲ୍ପ କରୁଛନ୍ତି ଆଉ ନ୍ୟୁଜ୍ ଦ୍ୱାରା ଆମର ସବୁ ସାମାଜିକ ଯେତେ ଅସୁବିଧା ହେଉଛି ଯେତେ ସୁବିଧା ହେଉଛି ବ୍ୟବସାୟିକ ତା'ପରେ ମୌସମର ଜାନକାରୀ ସବୁ ଆମେ ଖବର ଦ୍ୱାରା ଜାଣିପାରୁ ସେଥି ସେଥିପାଇଁ ଆମର ତ ଭାରି ଭଲ ଲାଗେ